ହଁ ହ୍ୟାଲୋ ହଁ ଓପୋ ଦୋକାନରୁ ମୁଁ କହୁଛି କୁହନ୍ତୁ ହଁ ଆସନ୍ତୁ ଆସନ୍ତୁ ଓପୋ ଅଛି ଆସନ୍ତୁ ଏବେ ବର୍ତ୍ତମାନ ବି ଅଫର୍ ବି ଅଛି ଆପଣ ଆସନ୍ତୁ ନେବା ପାଇଁ ଚାହୁଁଛନ୍ତି ଆସନ୍ତୁ ଆପଣ ଦେଖନ୍ତୁ ଚାରି ପାଞ୍ଚ ଭେରାଇଟିର ମୋବାଇଲ୍ ଅଛି କିନ୍ତୁ ବର୍ତ୍ତମାନ ଚାଲିଛି ଓପୋ ଟିକେ ଭଲ ଚାଲିଛି ତା ପଛକୁ ଭିଭୋ ଚାଲିଛି ଆଉ ପୁରୁଣା ମୋବାଇଲ୍ ହିସାବରେ ସାମସଙ୍ଗ୍ ଚାଲିଛି ଭିଭୋ ଅଛି ସାମସଙ୍ଗ୍ ଅଛି ଆଉ ରିୟଲ୍ ମି ବି ଅଛି ଓପୋ ବି ଅଛି ଭଲ ତ ଓପୋ ବି ଭଲ ପଡ଼ୁଛି ଏବେ ବର୍ତ୍ତମାନ ମଡ଼େଲ୍ ଦୁଇ ତିନି ପ୍ରକାର ଅଛି ଓପୋର ହୁଁ ଭଲ ପଡ଼ିବ ନିଅନ୍ତୁ ୟାର ଗ୍ୟାରେଣ୍ଟି ବି ଅଛି ଆପଣ ଦେଖନ୍ତୁ ତା'ର ସବୁଠୁ କମ୍ ଆସୁଛି ବାର ହଜାର ପାଞ୍ଚଶହରୁ ସବୁଠୁ କମ୍ କିନ୍ତୁ ମିଡ଼ିୟମ୍ କ୍ୟାଲିଟିରୁ ଆସିବ ଷୋହଳ ହଜାର ପାଞ୍ଚଶହରୁ ଆସିବ ଆପଣଙ୍କର ପଚିଶ ହଜାର ଛବିଶ ହଜାର ପର୍ଯ୍ୟନ୍ତ ଆସିବ ଆଉ ଅଧିକ ହାଇ କ୍ଵାଲିଟି ନାହିଁ ଆପଣ ଏତିକି ଏଇଟା ନେଇପାରିବେ ନାହିଁ ଆମର କେବଳ ରବିବାର ଦିନ ବନ୍ଦ ରହିବ ଆପଣ ସବୁଦିନ ଖୋଲା ରହିବ ଦଶଟାରୁ ଆମ ଦୋକାନ ଖୋଲା ରହୁଛି ନଅଟା ରାତି ପର୍ଯ୍ୟନ୍ତ ଖୋଲା ରହୁଛି ଆପଣ ଏଇ ଟାଇମ୍ ଭିତରେ ଆସିପାରିବେ ପ୍ରତିଦିନ ଖୋଲା ରହୁଛି କିଛି ଅସୁବିଧା ନାହିଁ

ନାହିଁ ନାହିଁ ନାହିଁ ନାହିଁ ଦୋକାନ ଆଉ କ'ଣ ଦୋକାନ ଖୋଲିବାକୁ କଷ୍ଟମର୍ ଫେରିଗଲେ ଅସୁବିଧା ତେଣୁ କରି ଦୋକାନ ଖୋଲା ରହୁଛି

ଯାଇନି ବର୍ଷେ ଗ୍ୟାରେଣ୍ଟି ଅଛି

ଆଉ ହଁ ଗ୍ୟାରେଣ୍ଟି ଓପୋଟା ହିଁ ନିଅନ୍ତୁ ଭଲ ପଡ଼ିବ

ହଁ ନାହିଁ କେତେ ଦୋକାନ କହୁଛନ୍ତି ଗ୍ୟାରେଣ୍ଟି ଦେବେ ବୋଲି କହୁଛନ୍ତି ଦେଉନାହାନ୍ତି କିନ୍ତୁ ଆମ ଦୋକାନ ଅଛି ତ କିଛି ଅସୁବିଧା ନାହିଁ ଆପଣଙ୍କୁ ଦିଆହେବ ଅଛି ଦିଆହେବ ଗ୍ୟାରେଣ୍ଟି ଅଛି ଆଉ ଯେଉଁ କଷ୍ଟମର୍ଙ୍କୁ ହାରାସ୍ କରାଯାଉନି ଆପଣ ଆସନ୍ତୁ ନିଅନ୍ତୁ ଅଛି ଗ୍ୟାରେଣ୍ଟି ଅଛି ଦିଆଯିବ ଆପଣ କେବେ ଆସିବେ କେଉଁଦିନ ଆସିବେ କୁହନ୍ତୁ ଆମେ ଅପେକ୍ଷା କରିଛୁ ହଁ ହଁ ହଁ ହଁ ହଁ ଖୋଲା ରହିବ ଖୋଲା ରହିବ କେଉଁଦିନ ଆସିବ ହଁ ହଁ ଆପଣଙ୍କୁ ମୁଁ କହିଲି ନା ଆପଣ ଓପୋଟା ଆସିବ ଦେଖନ୍ତୁ ଚଉଦ ହଜାର ପାଞ୍ଚଶହ ଷୋହଳ ହଜାର ଅଠର ହଜାର ପଚିଶ ହଜାର ଛବିଶ ହଜାର ପର୍ଯ୍ୟନ୍ତ ଅଛି ଆପଣ ଯେଉଁଟା ନେବେ ମିଡ଼ିୟମ୍ କ୍ୱାଣ୍ଟିଟିର

ଆମର ଦୋକାନ ଅଛି ତା ବସ୍ଷ୍ଟାଣ୍ଡ୍ ତଳଆଡ଼ୁ ସ ଗୋବରାରେ ଅଛି ଆପଣ ମୋବାଇଲ୍ ସେଲ୍ ଦୋକାନ କହିଲେ କହି ଦେବେ ହଁ ଭଲ ଲାଗିବ ହଁ ହଁ ଆସନ୍ତୁ ହଁ ହଁ